କୁହନ୍ତୁ କେମିତି ସବୁ ଭଲ ଚାଲିଛି ହଁ ଦିଦି ଆଉ କଣ କରିବି ଏବେ ତ ଆସିଥିଲି ପିଲାମାନଙ୍କୁ କ୍ଲାସ କରିବା ପାଇଁ କିନ୍ତୁ ପିଲାମାନଙ୍କର କଥା କ'ଣ କହିବି ଏବେ ତ ଯେଉଁ କୋଭିଡ଼ ପୁଣି ଚାଲିଛି ତ କୋଭିଡ଼ରେ କ'ଣ ହୋଇଛି ନା ପିଲାମାନେ ଆଉ ପାଠ ଶାଠ ବି ପଢ଼ୁନାହାନ୍ତି ଆଉ ଆମର ବହୁତ ଗୁଡ଼ିଏ ସିଲାବସ୍ ବି ରହିଯାଇଛି ପିଲାମାନେ ତ ଅନ୍ଲାଇନ୍ ଆସିଲେ ସେମାନେ ପୁଣି ପଳାଇ ଯାଉଛନ୍ତି କୋ ବାହାରକୁ ଖେଳା ବୁଲା କରିବା ପାଇଁ କିଏ କ୍ରିକେଟ ଖେଳୁଛି ଆଉ କ'ଣ କହିବି

ହଁ ଏମିତି ଦୁଷ୍ଟ ହେଲେ ବି କ'ଣ ଚଳିବ ପୁଣି ଆମର ସିଲାବସ୍ ତ ବହୁତ ଗୁଡ଼ିଏ ରହିଗଲାଣି ନା ସେମାନେ ପାସ୍ କେମିତି ହେବେ ହଁ ମୋତେ ତ ଏମିତି ଲାଗୁଛି ଗୋଟିଏ ବର୍ଷର ପାଠ ଯେମିତି ଦୁଇ ବର୍ଷରେ ଯେମିତି ପଢ଼ାଯିବ ହଁ ହଁ ତ କ'ଣ କରିବା କେମିତି ଭାବିଛନ୍ତି ହଁ

ଏହି କୋଭିଡ଼ ପାଇଁ ଆଉ କ'ଣ କିମ୍ବା ନହେଲେ ତା ଏମିତି ପିଲାମାନଙ୍କୁ ହେଲେ ଡାକିକି ପର୍ଶନାଲ ବି ପଢ଼ାଇ ପାରନ୍ତା କିନ୍ତୁ ଇଆଡ଼େ ପୁଣି କୋଭିଡ଼ ପୁଣି ହୋଇଗଲେ କରୋନା ପୁଣି ନିଜ ଉପରେ ପୁଣି ପ୍ରୋବ୍ଲେମ କ୍ରିଏଟ କରିବ ନା ହଁ କ'ଣ କରିବା ସେ ଅନ୍ଲାଇନ୍ରୁ ହିଁ ପାଠ ପଢ଼ାଇବା ଆଉ କ'ଣ କରିବା

ହଁ କିନ୍ତୁ କ'ଣ କହିଲ ପିଲାମାନେ କେମିତି ପାଠ ପଢ଼ିବେ ସେ ବିଷୟରେ ତାଙ୍କୁ ଏନକରେଜ୍ କରାଇବା ଏମିତି କିଛି ଗୋଟିଏ ବାହାର କରିବା ଯେଉଁଥିପାଇଁ ସେମାନେ ଉତ୍ସାହିତ ହୋଇକି ପାଠ ପଢ଼ିବେ

ହଁ ଆମେ ଷ୍ଟାଫକୁ ଡାକିକି ଗୋଟିଏ ମିଟିଂ ଆଟେଣ୍ଡ କରିବା ଆଉ କ'ଣ ହଁ

ମୋର ବି ତ ସେହି ମତ ଆଉ କ'ଣ କହିବି ମୁଁ ବି ଶୀଘ୍ର ପୁଣି ହଁ ହଁ ହଁ ସେମିତି କରିବା କିଛି ଡିଷ୍ଟାନ୍ସ ମେଣ୍ଟେନ କରିକି ପିଲାମାନଙ୍କୁ ଅନ୍ଲାଇନ୍ ଗାଁରେ କି ଅଙ୍ଗନବାଡ଼ି ଦେଖିବା କେମିତି କ'ଣ ହେଉଛି ସୁବିଧା ଦେଖିକି ପାଠ ପଢ଼ାଇବା

ହେଉ ଠିକ ଅଛି ରଖୁଛି